ଢେଙ୍କାନାଳ ଜିଲ୍ଲାରେ ଜଳବାୟୁ ଖରାଦିନ ପ୍ରାୟତଃ ଗ୍ରୀଷ୍ମ ଋତୁରେ ଅଧିକ ଗ୍ରୀଷ୍ମ ହୁଏ ଆଉ ବର୍ଷା କମ୍ ହୋଇଥାଏ ନଈ ନାଳ ଶୁଖିଯାଏ ପାଣିର ଘୋର ଅଭାବ ଲୋକମାନେ ପାଣି ଆଣିବା ପାଇଁ ଦୂର ଜାଗା ଦୁରକୁ ଯାଇଥାନ୍ତି ପାଣି ବୋହିକି ଆଣନ୍ତି ପିଇବା ପାଣିର ଅଭାବ ଥାଏ

ଆଉ ଶୀତ ଦିନେ କିନ୍ତୁ ଅଧିକ ଶୀତ ହୁଏ ଶୀତରୁ ରକ୍ଷା ହେବା ପାଇଁ ଲୋକମାନେ ନିଆଁ ଜାଳନ୍ତି ଶୀତ ବସ୍ତ୍ର ପିନ୍ଧନ୍ତି କମଳ ଘୋଡ଼େଇ ହୁଅନ୍ତି ଏ ସବୁରେ ଆଉ ପାଣିର ଅଭାବ ଯୋଗୁଁ ବି ଫସଲ ପାଚିକି ଏତେ ଭଲ ହୁଏ ନାହିଁ